ଆମର ପୁରୁଣା ମୋବାଇଲ୍ ଯେଉଁ ଥିଲା ତାହା ଥିଲା ଆମର କିପ୍ୟାଡ଼ ମୋବାଇଲ୍ ଯେଉଁଥିରେ କି ଆମର କେବଳ କଥା ହୋଇ ପାରୁଥିଲେ ତ ସେଇଥିରେ କଣ କି ଆମେ ନେଟ୍ ଚଲେଇ ପାରୁନଥିଲେ କୌଣସି ଆମେ ଭିଡ଼ିଓ କଲ୍ ବି କରି ପାରୁନଥିଲେ ତ ସେଇଥିପାଇଁ କହିକି ଆମର ଯେତେ ଦୂରରେ ଥିଲେ ମଧ୍ୟ ଆମେ ତାକୁ ଟିକିଏ ଦେଖିବାପାଇଁ ଚାହିଁଲେ ବି ଆମେ ଦେଖିବି ପାରୁନଥିଲେ କିନ୍ତୁ ବର୍ତ୍ତମାନର ଯେଉଁମାନେ ସ୍ମାର୍ଟଫୋନ୍ ଆସିଲା ସେଇ ସ୍ମାର୍ଟଫୋନ୍ ମାଧ୍ୟମରେ ଆମେ ତ କଥା ହୋଇ ପାରୁଛେ ତା ସହିତ ଆମେ ଭିଡ଼ିଓ କଲ୍ କରିକି ମଧ୍ୟ ଆମେ କଥା ହୋଇପାରୁଛେ ତା ସହିତ ଆମେ ତାଙ୍କ ସହିତ ହ୍ଵାଟସପ୍ ବି ଚାଟିଂ କରିପାରୁଛେ ତ ଅନଲାଇନ୍ ରେ ଯେତିକ ବି କାମ ବା ଆମେ ଏଇ ସ୍ମାର୍ଟଫୋନ୍ ଦ୍ଵାରା କରିପାରୁଛେ ଆଉ ଅନଲାଇନ୍ ରେ ଆମେ କରୁଛେ ଆମର ଟିଭି ରିଚାର୍ଜ ନିଜ ମୋବାଇଲ୍ ରେ ନିଜେ ରିଚାର୍ଜ ବି କରିପାରୁଛେ ଆହୁରି ଆମର ବିଦ୍ୟୁତ୍ ବିଲ୍ ବି ବାନ୍ଧି ପାରୁଛେ ଆହୁରି ତା ସହିତ ଆମେ ଯେକୌଣସି ଆମର ଯଦି ବ ଟାସ୍କ ଦିଆ ହୋଇଥିବ ଯଦି ଆମର ଯଦି ସ୍କୁଲ୍ ହେଉ ବା କଲେଜ୍ ରେ ହେଉ କୌଣସି କୋଶ୍ଚିନ ଯଦି ଦିଆ ହୋଇ ଯାଇଥିବ ତ ସେଇଥିରେ ଆମେ ଯଦି କୌଣସି ଆନ୍ସର୍ ପାଇପାରୁନଥିବା ତ ଆମେ ଗୁଗୁଲ୍ ସର୍ଚ କରିକି ମଧ୍ୟ ଆମେ ସେଇ ଆନ୍ସର୍ ଟା କାଢ଼ି ପାରୁଛେ ଆହୁରି ସେଇଥିପାଇଁ କହିକି ଆମେ ସେଇ ଅନଲାଇନ୍ ମାଧ୍ୟମରେ ବି ଆମେ ପାଠ ବି ପଢ଼ି ପାରୁଛେ ତା ସହିତ ଆମର ଯାହାବି କିଛି ଡାଟା ବି ଆମେ ପଠେଇ ପାରୁଛେ ମାନେ ସ୍ମାର୍ଟଫୋନ୍ ଦ୍ଵାରା ଆମର ସବୁକିଛି ମାନେ ଯାହା ଆମେ ପାଇ ପାରୁନେ ଯାହା ଆମେ ଜାଣି ପାରୁନେ ତ ସେଇଥିପାଇଁ ଆମେ ସ୍ମାର୍ଟଫୋନ୍ ଦ୍ଵାରା ଆମେ ସବୁକିଛି କରିପାରୁଛେ ଆହୁରି ରହିଲା ଆମର ନେଟୱାର୍କ୍ ନେଟୱାର୍କ୍ ଆମର ପୂର୍ବ ମୋବାଇଲ୍ ମାନେ କିପ୍ୟାଡ଼ ମୋବାଇଲ୍ ରେ କ'ଣ କମ୍ ନେଟୱାର୍କ୍ ଆସୁଥିଲା କିନ୍ତୁ ବର୍ତ୍ତମାନ ଆମର ସ୍ମାର୍ଟଫୋନ୍ ରେ ଭଲ ନେଟୱାର୍କ୍ ଆସୁଛି ଆମେ ମାନେ ଆମକୁ କୌଣସି ଅସୁବିଧା ବି ହେବାକୁ ପଡ଼ୁନି ଆଉ ଭଲ ବି କାମ କରୁଛି ମାନେ ଆଜିକା ଦୁନିଆରେ କହିବାକୁ ଗଲେ ଆମର ସିମ୍ କ'ଣ ଜିଓ ନ ସିମ୍ ହିଁ ସମସ୍ତେ ବ୍ୟବହାର କରୁଛନ୍ତି କାହିଁକି ନା ଜିଓ ସିମ୍ ରେ ପ ଭଲ ନେଟୱାର୍କ୍ ଆସିବା ସହିତ ସ ନେଟ୍ ବି ଭଲ ଚାଲୁଛି ସେଇଥିପାଇଁ କହିକି ଅଧିକାଂଶ ଲୋକ ସେଇ ଜିଓ ସିମ୍ ବ୍ୟ ବ୍ୟବହାର କରୁଛନ୍ତି ଆହୁରି ରହିଲା ଡାଟା ପ୍ୟାକ୍ ଡାଟା ପ୍ୟାକ୍ ସିଏ ଯିଏ ନିଜ ହିସାବରେ ପକାନ୍ତି ଦୁଇଶହ ଅଣଚାଷ ଠାରୁ ପାଞ୍ଚଶହ ପର୍ଯ୍ୟନ୍ତ ସବୁ ରିଚାର୍ଜ କରନ୍ତି ଆହୁରି ଡାଟା ପ୍ୟାକ୍ ଟା ଯିଏ ଯେତିକି ଚାହିଁଲେ ସିଏ ସେତିକି ପକେଇ ପାରିବେ